ଭିକୋ କ୍ରିମ ଆଣିଥିଲି କ୍ରିମର କଲର ଭଲ ଲାଗୁଥିଲା ତାର ଭିତରଟା ବି ହଳଦିଆ କଲର ବାହାରେ ତାର ବାସ୍ନା ବହୁତ ଭଲ ଅଛି କ୍ରିମଟା ଲଗେଇବା ପରେ ବହୁ ସମୟ ଲାସ୍ଟିଂ ରହୁଛି ମୁହଁରେ ଲଗେଇବା ପରେ ଚମକ ରହୁଛି ବାହାରକୁ ଗଲେ ତାର ପ୍ରଭାବଟା ବିଶେଷ ଖରାପ ପ୍ରଭାବଟା ପଡ଼ୁନି ଦୀର୍ଘ ସମୟ ଧରି ଚମକଟା ରହୁଛି